ହ୍ୟାଲୋ ଏଇ ସୋନୁ ଇଲେକ୍ଟ୍ରୋନିକ୍ କହୁଛ ଆପଣ କୁଲୁ କୁଲର୍ ଦେଇଥିଲ ଆଉ କୁଲର୍ଟା କ'ଣ ଟି ଭି ଦେଖୁଥିଲୁ ଭଲ ଆଡ଼ଭଟାଇଜ୍ ଦେଲା ଆଡ଼ଭଟାଇଜ୍ ଦେଖିକିରି ଭାବିଲୁ ଭଲଟା ବୋଲି ଆଣିଲୁ କିନ୍ତୁ ଭଲ ପଡ଼ିଲାନି ଆଉ ପବନ ବି ଭଲ ଥଣ୍ଡା ବି ଲାଗୁନି ରିମୋଟ୍ଟା ବି କାମ କରୁନି ଆଉ ଜିନିଷଟା କ'ଣ ଏମିତି ଦେଲେ ଆଉ